ଆମ ଗ୍ରାମ ରେ ସାଧାରଣତଃ ଲୋକମାନେ ପନିପରିବା ଚାଷ କରି ବହୁତ ଲାଭବାନ ହୋଇଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି ଓ ସେ ସେମାନେ ଦିନ ରାତି ପରିଶ୍ରମ କରି ତାଙ୍କ ଜମିରେ ଫସଲ ଲଗେଇଥାନ୍ତି ଓ ସେ ଫସଲକୁ ସୁଲଭ ମୂଲ୍ୟରେ ମାର୍କେଟକୁ ଛାଡ଼ିଥାନ୍ତି ଯାହା ଫଳରେ ସମସ୍ତେ ଲୋକ ତାକୁ କମ ରେଟରେ ପାଇ ପାରନ୍ତି ଓ ଏପରି ଭାବରେ ଆମ ଗ୍ରାମ ଗ୍ରାମାଞ୍ଚଳର ଲୋକମାନେ ଏହିପରି ଭାବରେ ଚାଷ କାର୍ଯ୍ୟ କରି ସେମାନେ ଆଜି ଉତ୍ତୀର୍ଣ୍ଣ ହେଉଛନ୍ତି ଓ ଏହି ସ୍ଥାନରେ ଅଛନ୍ତି